ଯେ ଆପଣ କ'ଣ ଚାହୁଁଛନ୍ତି ହଁ ହଉ

ଆଉ ଟିକେ ଆଗରୁ ଥିଲେ ଭଲ ହେଇଥାନ୍ତା ବର୍ତ୍ତମାନ ତ ଗୋଟେ ବସ୍ ପଳାଇଗଲା ଆଉ ଦେଢ଼ ଘଣ୍ଟା ପରେ ଆଉ ଗୋଟେ ବସ୍ ଚାଲିବ

ନାହିଁ ଦେଢ଼ ଘଣ୍ଟା ପରେ ଆଉ ଗୋଟେ ବସ୍ ଯିବ ଯେଉଁଟା କି ପାଣି କୋଇଲି ଭଦ୍ରକ ଯାଜପୁର ସେଇ ଷ୍ଟପେଜ୍ରେ ରହୁଛି ହଁ ଏବେ ଅପେକ୍ଷା କରିବାକୁ ପଡ଼ିବ ତାହା ଗୋଟେ ଗାଡ଼ି ବର୍ତ୍ତମାନ ବାହାରିକି ପଳାଇଗଲା

ମୁଁ ଷ୍ଟାଣ୍ଡରୁ କହୁଛି ବୁକିଂ କ୍ଲର୍କ କହୁଛି ଗୋଟେ ଗାଡ଼ି ବର୍ତ୍ତମାନ ବାହାରିକି ଗଲା ଆଉ ଗୋଟେ ଗାଡ଼ି ଦେଢ଼ ଘଣ୍ଟା ପରେ ହିଁ ଯିବ ଆପଣଙ୍କର ଯଦି ଏତେ ଦରକାର ଅଛି ଆପଣ ଗୋଟେ କାମ କରନ୍ତୁ ଏଇଠୁ ପାଣି କୋଇଲି ପଳାନ୍ତୁ ପାଣି କୋଇଲି ପଳାନ୍ତୁ ସେଠୁ ଆଉ ଗୋଟେ ବସ୍ ବସ୍ କି ଟ୍ରକ୍ ଧରିକି ପଳାଇବେ ଶୁଣନ୍ତୁ ବର୍ତ୍ତମାନ ତ ଆଉ ଗାଡ଼ି ତ ନାହିଁ କହିଲି ତା'ପରେ ଯଦି ଏତେ ଦରକାର ଅଛି ଆପଣ ପଳାନ୍ତୁ ପାଣି କୋଇଲି ସେପଟ ସାଇଡ଼୍ରୁ ଲୁହା ଗାଡ଼ି ଆସୁଛି ମାଲ୍ ଗାଡ଼ି ସେଇଠୁ ଧରିକି ଆପଣ ଭଦ୍ରକ ପଳାଇବେ ଭଦ୍ରକରୁ ପୁଣି କାଲ୍କାଟା ପଳାଇବେ ନା ନା ନାହିଁ ଏଠି ବର୍ତ୍ତମାନ ହେଇପାରିବନି ବର୍ତ୍ତମାନ ଆପଣଙ୍କୁ ଦେଢ଼ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ ଗାଡ଼ି ବର୍ତ୍ତମାନ୍ ଷ୍ଟାଣ୍ଡକୁ ଆସିନି ଡ୍ରାଇଭର ବି ଆସିନି ଟିକେ ଅପେକ୍ଷା କରିବାକୁ ପଡ଼ିବ ଆପଣ ଯାହା ହେଲେ ବି ଦେଢ଼ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ଆଉ ଗୋଟେ କାମ କରୁନାହାଁନ୍ତି ଏସି ଗାଡ଼ି ଅଛି ଏସି ଗାଡ଼ି ପଳାଇ ଯାଆନ୍ତୁ ବର୍ତ୍ତମାନ ସାଙ୍ଗେ ସାଙ୍ଗେ ଛାଡ଼ିବ ଏଇନା ଗୋଟେ ତା'ର ଟୁ ସିଟ୍ର୍ ଆଜ୍ଞା ବର୍ତ୍ତମାନ ଛାଡ଼ିବ ସେଇଟା ଏସି ଗାଡ଼ିଟା ହଁ ଆସନ୍ତୁ ଆସି ତୁରନ୍ତ ବୁକିଂ କରନ୍ତୁ ନହେଲେ ସିଟ୍ ବୁକିଂ ହେଇଯିବ ଛଅ ହଜାର ଟଙ୍କା ଦେଇକି ଫେରେ ଆଉଥରେ ବୁକିଂ କରନ୍ତୁ ଆସନ୍ତୁ ଆଜ୍ଞା ଆଜ୍ଞା